ଆମ ଭାରତରେ ସିପିଙ୍ଗ ଏତେ ଲୋକପ୍ରିୟ ନୁହେଁ କାରଣ ସିପିଙ୍ଗ ପାଇଁ ଆମର ଭାରତବର୍ଷ ରେ ଏତେ ସମୁଦ୍ର ର ସମୁଦ୍ର କି ନଦୀ ନାଳ ହେଲେ ସୁବିଧା ନାହିଁ ସେଥିରେ ସିପିଙ୍ଗ ପାଇଁ ଯେଉଁ ଉପକରଣ ଲାଗେ ତାହା ହେଉଛି ଦାମ ପଡ଼ୁଛି ଯାହାକି ସାଧାରଣ ଲୋକ ତାର ସୁଯୋଗ ନେବା ସହଜ ନୁହେଁ ଯଦି ଏଇ ସପିଙ୍ଗ ପାଇଁ ତାର ଯେଉଁ ଉପକରଣ ଲୋକ ମାନଙ୍କୁ ଯୋଗେଇ ଦିଆଯିବ ଏବଂ ସିପିଙ୍ଗ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯିବ ତାହେଲେ ତାହା ସମ୍ଭବ ହୋଇପାରିବ